ଭାରତରେ ପ୍ରାୟ ପ୍ରତି ପାଞ୍ଚ ବର୍ଷରେ ଥରେ ନିର୍ବାଚନ ହୁଏ ତା ଭିତରେ ପଞ୍ଚାୟତ ନିର୍ବାଚନ ବି ହୁଏ ଏଇ ଯୋଉ ନିର୍ବାଚନ ସମୟରେ ସାଧାରଣ ଲୋକ କିଛି ଅସୁବିଧାର ସମ୍ମୁଖୀନ ହୋଇଥାଏ ସେଇ ଅସୁବିଧା ଭିତରେ ଆମେ ଯଦି ଦେଖିବା ନିର୍ବାଚନ ପ୍ରଚାର ବେଳେ କିଛି କିଛି ଲୋକଙ୍କ ଭିତରେ ମାଡ଼ପିଟ ମଧ୍ୟ ହୁଏ ସଂଘର୍ଷ ମଧ୍ୟ ହୁଏ ଆଉ ଏଇ ଯୋଉ ନିର୍ବାଚନ ସମୟରେ ଆମେ ମଧ୍ୟ ପରିବହନ ବ୍ୟବସ୍ଥା ମଧ୍ୟ ଟିକିଏ ଅସୁବିଧାର ସମ୍ମୁଖୀନ ହୋଇଥାଏ କାରଣ ସେତେବେଳେ ଆମେ ଟିକିଏ ଗାଡ଼ି ପାଇବାଟା ଟିକିଏ କଷ୍ଟ ହୋଇଯାଇଥାଏ ଆଉ ନିର୍ବାଚନ ପ୍ରଚାର ବେଳେ ଦଳୀୟ ଲୋକମାନେ ସେମାନେ ବିଭିନ୍ନ ପ୍ରକାର ବିଶୃଙ୍ଖଳା ସୃଷ୍ଟି କରନ୍ତି ଏବଂ ବେଳେବେଳେ ଭଙ୍ଗାରୁଜା କରନ୍ତି ସେମାନଙ୍କ ଭିତରେ ଲାଗିଥାଏ ଏବଂ ସେମାନଙ୍କ ଭିତରେ ସଂଘର୍ଷ ମଧ୍ୟ ଜାରି ରହିଥାଏ ଆଉ ବେଳେବେଳେ ମଦ ମାଂସର ଆସର ଜମିଥାଏ ନିର୍ବାଚନ ସମୟରେ ସାଧାରଣ ଲୋକଟେ ସେ ବେଶୀ କିଛି କରି ନ ପାରିଲେ ମଧ୍ୟ ସେ ଏସବୁକୁ କେବଳ ଦେଖୁଥାଏ ଏବଂ କିଛି କହିପାରେ ନାହିଁ କାରଣ ନିର୍ବାଚନ ପ୍ରଚାର ବେଳେ ସମସ୍ତେ କିଛି ଶୃଙ୍ଖଳା ରକ୍ଷା କରିବା ଆବଶ୍ୟକ